ବିଭିନ୍ନ ପ୍ରକାର ଗେମ୍ ଖେଳିବା ଦ୍ଵାରା ଲୋକମାନଙ୍କର ଶାରୀରିକ ସୁସ୍ଥ ରହିଥାଏ ଏବଂ ତାହା ଚାକିରି ମଧ୍ୟ ଚାକିରି ସୁବିଧା ପାଇବା ପାଇଁ ବହୁତ ସହଯୋଗ କରିଥାଏ ଖେଳରୁ ବହୁତ ପ୍ରକାର ପିଲାମାନେ ଆମର ଚାକିରି ବି ପାଇଛନ୍ତି ମୁଁ ଆମ ବାପା ନିଜେ ଷ୍ଟେଟ୍ ଫୁଟ୍ବଲ୍ ପ୍ଲେୟାର୍ ଥିଲେ ସିଏ ବି ବାପା ଚାକିରି ପାଇଛନ୍ତି ଏଲ୍ ଆଇ ସି ଅଫିସରେ ଡିଭିଜିନାଲ୍ ରୂପରେ ଚାକିରି ପାଇଲେ ତାଙ୍କୁ ମ୍ୟାନେଜର ପୋଷ୍ଟ ପାଇଁକିନା ସମ୍ବଲପୁର ପଠାଯାଉଥିଲା ଏ ଖେଳ ଦ୍ଵାରା ବହୁତ ପ୍ରକାର ଭବିଷ୍ୟତ ରହିଅଛି ବିଭିନ୍ନ ପ୍ରକାର ଖେଳ ଖେଳିବା ଦ୍ଵାରା ଶାରୀରିକ ସ୍ୱାସ୍ଥ୍ୟ ସହାୟତା କରେ ଚାକିରି ମଧ୍ୟ ତାଙ୍କୁ ସରକାରୀ ଚାକିରି ପାଇବା ପାଇଁକିନା ସୁଯୋଗ ମିଳିଥାଏ ରେଲୱେ ମାନେ ବିଭିନ୍ନ ପ୍ରକାର ଫୁଟ୍ବଲ୍ ପ୍ଲେୟାର୍ କ୍ରିକେଟ୍ ପ୍ଲେୟାରମାନଙ୍କୁ ସେମାନେ ସଂଗ୍ରହ କରି ସେମାନେ ବି ନେଇଥାନ୍ତି ତାଙ୍କର ରେଲୱେ ପାଇଁ ଖେଳ ଖେଳିଆ ପାଇଁ ଏଲ୍ ଆଇ ସି ପାଇଁ ମଧ୍ୟ ନେଇଥାନ୍ତି ବିଭିନ୍ନ ବ୍ୟାଙ୍କବାଲା ବି ତାଙ୍କୁ ଏ ତାଙ୍କୁ ଗ୍ରହଣ କରିଥାନ୍ତି